ହ୍ୟାଲୋ ଭଲ ଆଉ କ'ଣ ଆଉ କରିବା ମୋର ତ ଏବେ ଆମ୍ବ ଚାଷ କରିଛି ଆଉ ଅମଳ ଏବେ ଆସିବ ସବୁ ଆମ୍ବ ଏବେ ଉତ୍ପାଦନ ସବୁ ହେବ ଆଉ

ତୋର ତରଭୁଜ କେତେ ଲଗାଇଥିଲ କେତେ ଏକର ଭଲ ଅମଳ ମିଳିଥିବ ଆଉ ନା ମ ରେଟ ଆମ ଆଡ଼େ ବି ରେଟ ନାହିଁ ଏହି କେଜି ଦଶ ପନ୍ଦର ଟଙ୍କା ଛାଲିଛି ମୋର ତ ଏ ରଜ ପୋଗ୍ରାମ କ'ଣ ଆଉ ତ ଏବେ ଚାଷ ବାସ ତ ଲାଗିଛୁ ଆଉ ଦୁଇ ଏକର ଆମ୍ବ ଚାଷ କରିଛି ସେ ସବୁ ଆମ୍ବ ପାଚିବା ଉପରେ ହୋଇଗଲାଣି ତାକୁ ସବୁ ତୋଳିକି ତାକୁ ବେପାର କରାହେବ ଆଉ କ'ଣ କରିବା ଚାଷୀ ମୁଲିଆ ଲୋକ ଆମେ ଆଉ

ହଁ ଆସିଲାଣି ଆଉ ହଁ ଚାଷୀ କେତେ ଆସୁଛନ୍ତି କେତେ ବେପାରୀ ନେଉଛନ୍ତି ଆଉ ବଜାର କୁ ନିଆହେବ ଆଉ ଦୁଇ ଏକର ଜାଗା ରେ ହୋଇଛି ମାନେ ଯାହା ହେଲେ ଆମେ ପଚାଶ କ୍ଵିଣ୍ଟାଲ କି ଶହେ କ୍ଵିଣ୍ଟାଲ ଭଳିଆ ଆମର ସବୁ ଆମ୍ବ ଉତ୍ପାଦନ ହେବ ଆଉ ପଣସ ଆପଣଙ୍କର ରେଟ ଏଇନା କେତେ ଚାଲିଛି ପଣସ ଏବେ ରେଟ କେତେ ଚାଲିଛି

କଞ୍ଚାବେଳେ ତ ବିକିଦେଇଥିବେ ପ୍ରବଳ

ମୋର ତ ପଚିଶି ତିରିଶି କ୍ୱିଣ୍ଟାଲ ଖଣ୍ଡେ ଆମ୍ବ ବିକିଥିଲି ବାହାଘର ସିଜିନ ଚାଲିଲାନିକି ବିକି ଦେଇଥିଲି ଖଟା ଫଟା କରିବେ ବୋଲି ଲୋକ ନେଇଯାଇଥିଲେ ଆଉ ପଚାଶ ସତୁରୀ କ୍ୱିଣ୍ଟାଲ ଖଣ୍ଡେ ବାହାରିବ ପାଚିଲେ ତାକୁ ବିକା ହେବ ଆଉ ଆଉ ଭଲ ସବୁ

ଔଷଧ ଆଜି କାଲି ବିନା ଔଷଧ ରେ କିଛି ହେଉନି ମୋର ତ ଏହି ତୋଳିବାରେ ମୁଲିଆ ଖର୍ଚ୍ଚ ପ୍ରବଳ ପଳଉଛି ଦୁଇ ଏକର ବାଡ଼ି ହଉ